ମୋତେ ଗଛ ଯେହେତୁ ବହୁତ ପସନ୍ଦ ତ ମୁଁ ଆମଘର ଅଗଣାରେ ଏବଂ ମୁଁ ମୋ ଘର ଛାତ ଉପରେ ମଧ୍ୟ ଟାରେସ୍ ଫାରମିଂ ମୁଁ କରେ ଏବଂ ମୋ ଅଗଣାରେ ବି ବହୁତ ମଧ୍ୟ ଫାରମିଂ କରେ ଏମିତି ଛୋଟଛୋଟ ଗଛ ମଧ୍ୟ ଲଗାଇ ମୁଁ ମୋର ଇଏ କରେ ମୋର ଏଇ ଅନୁଭୂତି କରିବାର କିଛି ସୁଜନଶୀଳ ସୁଜନଶୀଳ ଉପାୟ ହେଉଛି ମୁଁ ମୋର ଅ ଯେତିକି ଫାଙ୍କା ସମୟ ପାଏ ମୁଁ ମୋର ପୂରା ସେଇ ମୋର ଅଗଣା ଉପରେ ମୋର ଟାଇମ ଟା ଦିଏ ମୋର କିଛି ଟାଇମ ବାହାରୁ କି ନ ବାହାରୁ କେଉଁଥିପାଇଁ କିନ୍ତୁ ମୁଁ ମୋର ସବୁଦିନ ମୋର ସେଇ ଅଗଣା ରେ ଯାଇକି କି ବାବା ଟାରେସ୍ ରେ ଯାଇକି ମୁଁ ମୋର ଟାଇମ ଦିଏ ଏବଂ ମୋର ଟାରେସ୍ ର ଯତ୍ନରଖେ ଏବଂ ସେଇ ଟାରେସ୍ ର ମୁଁ ମୋର ଯେତେ ଯାହା ଧର ପୋକ ଲାଗିଲା ଗଛରେ କୀଟପତଙ୍ଗ ହେଲେ ତ ମୁଁ ଯାଇକି ତାକୁ ସେ ପୋକକୁ ମେଡ଼ିସିନ ତାକୁ ପକାଇ ତାକୁ ମଧ୍ୟ ସଫା କରେ ଏବଂ ଗଛ ମାନଙ୍କର ଦାୟିତ୍ୱ ନେବା ଗଛ ହେଉଛି ଗୋଟେ ଛୋଟ ପିଲାଙ୍କୁ ଆପଣ ଯେମିତି ପାଳିବେ ଗଛକୁ ମଧ୍ୟ ଆପଣ ସେମିତି ପାଳିବେ ତ ମୁଁ ଗଛକୁ ମୁଁ ମୋର ନିଜଛୁଆ ପରି ମୋର ଦେଖେ ଏବଂ ମୋର ସବୁ ଯେତେ ମୁଁ ଗଛବି ଲଗାଇଛି ସେଇଥିରେ ଫୁଲ ବି ବହୁତ ଭଲଭାବେ ହୁଏ ଏବଂ ଫଳ ବି ମଧ୍ୟ ବହୁତ ଭଲଭାବେ ହୁଏ ପରିବା ବି ମୁଁ ମୋର ଟାରେସ୍ ରେ ଲଗାଇଥିଲି ପରିବାବି ବହୁତ ଭଲଭାବେ ହେଇଛି ଏବଂ ଏଇ ଯେଉଁ ନିଜ ହାତରେ ନିଜେ ଲଗାଇକି ଖାଇବା ସେଇ ଖୁସିର ଆଉ ଏମିତି ଆପଣ ମାର୍କେଟରୁ ଯାଇକି କିଣିକି ଆଣି ଖାଇବା ଏଇଟାରୁ ବହୁତ ଫରକ୍ ପାଇବେ ଆପଣ ଏବଂ ମୁଁ ଯେଉଁ ନିଜେ ଯେଉଁ ସେ ଗୋଟେ ହେଉ ନା କାହିଁକି ଆପଣ ଗୋଟେ ହେଉ ନା କାହିଁକି ତାକୁ ତୋଳିକି ଖାଇଲେ ବହୁତ ମଧ୍ୟ ଖୁସି ଏବଂ ଆନନ୍ଦ ମିଳିଥାଏ